ହ୍ୟାଲୋ ଭାଇ ନମସ୍କାର ଭାଇ କିଛି ଗାଁ କମିଟିରୁ କିଛି କାମ ଆସିନି କି ଆଚ୍ଛା ସାର୍ ଖାଲି ଏଇଟା ଆଚ୍ଛା ଆଜ୍ଞା ଆଜ୍ଞା ଭାଇ ଭାଇ ଆପଣ ଭଲ କରିଛନ୍ତି ସରପଞ୍ଚଙ୍କ ସହ ବୁଝି ଦେଇଛନ୍ତି ତ ଆମ ଗାଁ ରାସ୍ତାଗୁଡ଼ିକ ଭାରି ବି ଅସନା ହୋଇଗଲାଣି ଲୋକମାନେ ବି ଯିବା ଆସିବା କରି ପାରୁନାହାନ୍ତି ପାଣିର ବି ଜମା ହୋଇକି ରହିଛି ଆପଣ ଭଲ ଭାବରେ କଥା ହୋଇଯାଇଛନ୍ତି ଯାହା ହଉ ଆମ ରାସ୍ତା ବି ଆମ ଗାଁକୁ ଭଲ ରାସ୍ତାଟେ ହୋଇଯାଇପାରିବ ଗାଁର ତ ମୁଁ ଭାବୁଛି ମଧୁ ଭାଇଙ୍କ ନାଁରେ ନେଲେ ତାଙ୍କ ସହିତ ଆମେ ପାଞ୍ଚ ଜଣ ଭାଇ ମିଶିକି ଯାଆନ୍ତୁ ତାଙ୍କ ନାଁରେ ଲୋନ୍ଟା ଆଣିଲେ ଭଲ ହୁଅନ୍ତା ଭାଇ ମୁଁ ଭାବୁଛି ମୁଁ ଯିବି ମୋର ଯେଉଁ ମୋର ଯେଉଁ ସେପଟେ ସାଙ୍ଗ ଅଛନ୍ତି ମୁଁ ତାଙ୍କୁ ମଧ୍ୟ କହିବି ସେ ଆଉ ସୁମିତାକୁ ମଧ୍ୟ କହିବି ସେମାନେ ମଧ୍ୟ ଯାଇକି ଆମେ ତାଙ୍କ ସହିତ କଥା ହେବୁ ମଧୁ ଭାଇଙ୍କ ସହିତ ମଧୁ ଭାଇଙ୍କ ନାଁରେ ଲୋନ୍ଟା ଆଣିବାକୁ ଭାବୁଛି ମୁଁ ଆଜ୍ଞା ଭାଇ ଭାଇ ଆପଣ ଲୋନ୍ କଥା ବୁଝି ଦିଅନ୍ତୁ ମୁଁ ବୁଝିଦେଉଛି ଯେଉଁମାନେ ଢଳେଇ କରିବେ ଯେଉଁ ଦିନମଜୁରିଆ ସେମାନଙ୍କ କଥା ମୁଁ ବୁଝିଦେଉଛି ଆଜ୍ଞା ଭାଇ ଏବେ ମୁଁ ରଖୁଛି ମୁଁ କାଲି ଯାଇକି ଆପଣଙ୍କୁ ଫୋନ୍ କରିବି କାଲି ଆଜ୍ଞା ଆଜ୍ଞା ଭାଇ ତା'ପରେ ଆମେ ଗୋଟେ ଗାଁରେ କମିଟି ବସାଇବା ତା'ପରେ କଥା ହେବା ଆଉ ଆଜ୍ଞା ଭାଇ ଆଜ୍ଞା ଭାଇ ଏବେ ମୁଁ ଫୋନ୍ ରଖୁଛି ଆଚ୍ଛା ହଉ ଠିକ୍ ଅଛି